ସଫା କରିବା ଆଗରୁ ମୁଁ ଗୋଟେ ଟ୍ୟାପ୍ ନିଏ ତ ସେଥିରେ ଫାଷ୍ଟ୍ ମୁଁ ପ୍ରଥମେ ମୁଁ ପାଣି ପକ ପାଣି ଦିଏ ଦେନ୍ ତା'ପରେ ମୁଁ ସର୍ଫ ପକାଏ ସର୍ଫ ପକେଇଲା ପରେ ତାକୁ ଗୋଳେଇ ଦିଏ ଗୋଳେଇଲା ପରେ ସେଥିରେ ଯେତିକି ମଇଳା ମୋର ପୋଷାକ ଅଛି ତାକୁ ପକାଏ ତାକୁ ପକେଇକିନା ତାକୁ ଧୋଇକି କାଚି ଦିଏ ଯଦି ତାହା ଦେହରେ ଆଉ ବେଶୀ ମଇଳା ରହିଥାଏ ତ ତାକୁ ଆମ ବ୍ରସ୍ ମାରି ସଫା କରିଦିଏ ଫାଷ୍ଟ୍ ବ ତା' ଆଗେ ପାଣିରେ ଧୋଇଦିଏ ଧୋଇଲା ପରେ ଯଦି ଆଉ ଟିକିଏ ବେଶୀ ମଇଳା ଥାଏ ତାହାକୁ ତାକୁ ସର୍ଫରେ ଧୋଇଦିଏ ଆଉ ଖରାଦିନେ ଛାତ ଉପରେ ଶୁଖେଇ ଦିଏ ଆଉ ବର୍ଷା ଦିନେ ଘର ଭିତରେ ଶୁଖେଇ ଦିଏ ଆଉ ପାଣି ନଷ୍ଟ ନ କରିବାକୁ ଆଗରୁ ମୁଁ ମୋର ଟପ୍ରେ ପାଣି ରଖିଥାଏ ତ କଳ ଖୋଲିକି ମୁଁ କେବେ ଲୁଗା ସଫା କରେନାହିଁ ଏହି ଏହିପରି ମୁଁ ଲୁଗା ସଫାସଫି କରେ